ଆମର ଗୋଟିଏ ବଡ଼ ବଗିଚା ଅଛି ସେଥିରେ ବହୁତ କିଛି ବହୁତ ପ୍ରକାର ଗଛ ଲଗାହେଇଛି ଫଳମୂଳ ଫଳ ଫୁଲ ପରିବା ସବୁ ସବୁ ପ୍ରକାରର ଗଛ ଲଗେଇଛେ ଯେମିତିକି ଆମ୍ବ ଆମ୍ବ ନଡ଼ିଆ କଦଳୀ ଲିଚୁ ଏମିତି ଯେମିତି ଫୁଲ ଗେଣ୍ଡୁ ଗେଣ୍ଡୁ ଗେଣ୍ଡୁ ଫୁଲ ସୂର୍ଯ୍ୟମୁଖୀ ଫୁଲ ଏମିତି ପରିବା ବିଲାତି ବାଇଗଣ ବିଲାତି ବାଇଗଣ କୋବି ଏମିତି ବହୁତ କିଛି ପରିବା ଚାଷ କରିଛୁ ସାଧାରଣତଃ ଆମେ ନର୍ସରୀରୁ ଚାରା ମଗେଇକି ଚାରା ମଗା ହୁଏ ମୋ ସ୍ୱାମୀ ବଜାରରୁ ମଧ୍ୟ କିଣି ଆଣନ୍ତି ମୁଁ ମୋ ବଗିଚାରୁ ବହୁତ ଯତ୍ନ ନିଏ ସକାଳ ସନ୍ଧ୍ୟା ପାଣି ଦିଏ ଏବଂ ସାର ବି କିଛି କିଛି ଗଛରେ ଦିଆହୁଏ ଆମେ ବହୁତ ସେ ବଗିଚାରୁ ବହୁତ ଲାଭ ପାଇଥାଉ ଫୁଲ ବାହାଘର ସିଜିନ୍ରେ ଫୁଲ ବିକ୍ରି କରିକି ମଧ୍ୟ ଆମେ ବହୁତ ଲାଭ କରିଥାଉ ଏହିସବୁ ଚାରା ଆମେ ବଜାରରୁ କିଣି ଆଣିକି ଲଗେଇଥାଉ ଆମ ନର୍ସରୀରୁ ବି ମଧ୍ୟ ଆଣିଥାଉ ସେ ଚାରା ଗୁଡ଼ିକ